ଆଜ୍ଞା ନମସ୍ତେ ଆଜ୍ଞା ମୁଁ ଯେଉଁ ଆପଣ ପାଖ ଯେଉଁ କ୍ୟାବ ପାଇଁ ଯେଉଁ ବାହାରକୁ ଯିବା ପାଇଁ ବୁଲିବା ପାଇଁ ଯେଉଁ କ୍ୟାବ ମୁଁ କହିଥିଲି ମାନେ ଆଣିବା ପାଇଁ ମୁଁ ତାକୁ ବର୍ତ୍ତମାନ ଫେରସ୍ତ କରୁଛି ଆଉ ଯାଇପାରିବିନି କାରଣ ଆମ ଘରକୁ ଗେଷ୍ଟ ପଳେଇ ଆସିଲେ ନା ହୋଲି ପାଇଁ ହୋଲି ପାଇଁ ସମସ୍ତେ ଏଞ୍ଜୟ କରିବା ପାଇଁ ଆମ ଘରକୁ ଗେଷ୍ଟ ଆସିଛନ୍ତି ମନା କଲେ ନାଇଁ ହୋଲି ପରେ ଆମେ ଯିବୁ ସେଥିପାଇଁ ବର୍ତ୍ତମାନ ଯାଇପାରିବିନି ଆଉ ଆପଣଙ୍କ ପାଖରେ ତ ପାଁଶ ଟଙ୍କା ମୁଁ ଦେଇଥିଲି ଆଡ଼ଭାନ୍ସ ମୁଁ ଦେଇଥିବା ପାଁଶ ଟଙ୍କା ଆଡ଼ଭାନ୍ସ ଆପଣଙ୍କ ପାଖରେ ଅଛି ମୁଁ ଆମେ ବର୍ତ୍ତମାନ ଯାଇପାରିବୁନୁ ହୋଲି ହୋଲି ପରେ ଆମର ଆଉ ଗୋଟେ ବାହାଘର ଅଛି ଅନ୍ୟ ଜାଗାରେ ଯିବାକୁ ପଡ଼ିବ ବାହାଘର ପରେ ଆଉ ଗୋଟେ ବ୍ରତଘର ବି ଅଛି ଏବେ ଯାଇଥାନ୍ତୁ କିନ୍ତୁ ଗେଷ୍ଟ ଆସିଲା ବୋଲି ଯାଇପାରିଲୁନୁ ବାହାଘର ବ୍ରତଘର ପରେ ଆମେ ପୁଣି ଆପଣଙ୍କର କ୍ୟାବ ଆଣିବୁ ଆଣିକିରି ଆମେ ଯିବୁ ବୁଲିବା ପାଇଁ କିନ୍ତୁ ବର୍ତ୍ତମାନ ଆପଣଙ୍କ ପାଖରେ ଯେଉଁ ପାଁଶ ଟଙ୍କା ଅଛି ଆପଣ ମୋ ପାଖକୁ ଛାଡ଼ିଦେବେ କ'ଣ କହିଲେ ଆଜ୍ଞା ଆକାଉଣ୍ଟ ନମ୍ବର ଠିକ୍ ଅଛି ମୁଁ ଆକାଉଣ୍ଟ ନମ୍ବର ଆପଣଙ୍କୁ ଦେଇଦେଉଛି ଆପଣ ମୋ ଆକାଉଣ୍ଟ ନମ୍ବର ନହେଲେ ଫୋନ ପେ କରିଦିଅନ୍ତୁ ଗୁଗୁଲ ପେ କି ଫୋନ ପେ ଥିବ ନା ଆପଣଙ୍କର ମୋର ହଉ କି ମୋ ହଜବେଣ୍ଡର ହଉ ଗୁଗୁଲ ପେ ଫୋନ ପେ ମୁଁ ଦେବି ଆପଣ ସେଇ ମାଧ୍ୟମରେ ମୋର ପାଁଶ ଟଙ୍କା ରିଟର୍ଣ୍ଣ କରିଦେବେ କ'ଣ କହିଲେ ଆଜ୍ଞା ପାଁଶ ଟଙ୍କା ଥିବା ଆଉ ଥରେ କେତେବେଳେ ଯିବା ପାଇଁ ନାଇଁ ଆଉଥରେ ଯେତେବେଳେ ଯିବି ମୁଁ ଆପଣଙ୍କୁ ଆଉଥରେ କ୍ୟାବ ପାଇଁ ମୁଁ ଦେବିନି କି ଆଡ଼ଭାନ୍ସ ହଉ ଆପଣ ପଠେଇ ଦିଅନ୍ତୁ ମୁଁ ଫୋନ ପେ ଗୁଗୁଲ ପେ ଦେଉଛି ନମ୍ବରଟା ମେସେଜ କରିଦେଉଛି ଆପଣ ସେଇଥିରେ ପଠେଇବେ ଆଉ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଓକେ ହଉ ହଉ ହଉ ହଁ ଆଜ୍ଞା କଣ କରିବା କୁହନ୍ତୁ ଗେଷ୍ଟ ପଳେଇ ଆସିଲେ ହୋଲି ପାଇଁ ଏଞ୍ଜୟ କରିବା ପାଇଁ ଆଉ ତାପରେ ବ୍ରତଘର ବାହାଘର ଅଛି ଆଉ ହଁ ଆଜ୍ଞା ଠିକ୍ ଅଛି ଆଜ୍ଞା ରହିଲି ଆଜ୍ଞା ନମସ୍ତେ